ନିର୍ଦ୍ଧିଷ୍ଟ ଖାଦ୍ୟ କହିଲେ ଆମର ଏଠାରେ ତ ସବୁଦିନ ବିଭିନ୍ନ ପ୍ରକାରର ଖାଦ୍ୟ ହୋଇଥାଏ ଯେମିତିକି ଲୋକମାନଙ୍କ ଘରେ ଏବଂ ହୋଟେଲ୍ ବା ଉଠା ଦୋକାନୀ ମାନଙ୍କରେ ବିଭିନ୍ନ ପ୍ରକାର ଜଳଖିଆ ଯେପରିକି ବରା ଆଳୁଚପ ଇଟିଲି ଆଳୁ କଷା ଆଳୁ ଦମ ଘୁଗୁନି ଝିଲାବି ସବୁ ହେଇଥାଏ ଏହା ବ୍ୟତୀତ ହୋଟେଲ୍ ମାନଙ୍କରେ ଆମର ଯେମିତିକି ଚିଲ୍ଲି ଚିକେନ୍ ଚିଲ୍ଲି ପନିର୍ ଚିଲ୍ଲି କୋବି ମସରୁମ୍ ରୋଲ୍ ଚାଓମିନ୍ ଏସବୁ ହୋଇଥାଏ ଏସବୁ ସାଧାରଣତଃ ସବୁ ଜାଗାରେ ହୁଏ ବୋଲି ମୁଁ ଭାବେ ଏବଂ ବିଭିନ୍ନ ପ୍ରକାର ଜାଗାରେ ଭିନ୍ନ ଭିନ୍ନର ସ୍ୱାଦ ଆସେ କିନ୍ତୁ ଆମ ଅଞ୍ଚଳରେ ମାଲପୁଆ ଓ ଆଳୁ କଷା ଏକ ଭିନ୍ନ ଯେଉଁଟା କି ଆମ ଏହି ଅଞ୍ଚଳରେ ବେଶୀ ହୁଏ ଓ ପ୍ରସିଦ୍ଧ ଲାଭ କରେ ବୋଲି ମୁଁ ଆଶା କରେ ତେଣୁ ଆମର ଏଠି ପାଖରେ ସଂଗ୍ରାମ ଭାଇଙ୍କର ଏକ ଉଠା ଦୋକାନୀ ବା ଠେଲା ଦୋକାନୀ ଅଛନ୍ତି ଯିଏ କି ବହୁତ ଭଲ ବନାନ୍ତି ଓ ସବୁଦିନ ସକାଳେ ଓ ସନ୍ଧ୍ୟାରେ ତାଙ୍କ ଦୋକାନ ପାଖରେ ବହୁତ ଭିଡ଼ ଲାଗିଥାଏ ସେଇ ସଂଗ୍ରାମ ଭାଇଙ୍କର ମାଲପୁଆ ଆଳୁ କଷା ଖାଇବାକୁ ଆମକୁ ବହୁତ ଭଲ ଲାଗେ ଓ ଆମେ ପିଲାବେଳୁ ଖାଇ ଆସିଅଛୁ ଆଉ ମୁଁ ଭାବୁଛି କି ଆମ ଅଞ୍ଚଳକୁ ଯେକୌଣସି ପର୍ଯ୍ୟଟକ ବା ବାହାରୁ ଆସିଥିବା ଲୋକମାନଙ୍କୁ ଆମେ ତାଙ୍କୁ ଚାଖିବା ପାଇଁ ଦେଲେ ବା ସେଇ ଜିନିଷର ସ୍ୱାଦ କେମିତି ଲାଗୁଛି କହିବାକୁ ଦେଲେ ଭଲ ହୁଅନ୍ତା ସେଇଟା ଆମ ଅଞ୍ଚଳର ଅନ୍ୟତମ ଜିନିଷ ବୋଲି ମୁଁ ଭାବୁଛି ଏହା ବ୍ୟତୀତ ସମସ୍ତ ଜାଗାରେ ତ ବିଭିନ୍ନ ପ୍ରକାରର ଆଳୁ ଛାଟ୍ ଘୁଗୁନି ଚାଟ୍ ଦିଏ ତା'ପରେ ଶିଙ୍ଗଡ଼ା ଚାଟ୍ ସବୁ ବିକ୍ରୀ ହେଉଛି କିନ୍ତୁ ଆମ ଅଞ୍ଚଳରେ ଏଠାରେ ଏକ ପ୍ରସିଦ୍ଧ ହେଲା ଗୁପ୍ ଚୁପ୍ ଚାଟ୍ ଗୁପ୍ ଚୁପ୍ ଭିତରେ ସେମାନେ ଆଳୁ ମସଲା ପୁରାଇ ଚାଟ୍ କରି ଦିଅନ୍ତି ସେଟା ବି ଏକ ଅନ୍ୟତମ ଓ ଆମର ଏଠାରେ ପ୍ରାୟ ପ୍ରତିଦିନ ବନେ ଓ ସବୁ ଛୋଟ ଠୁ ଆରମ୍ଭ କରି ବଡ଼ ବୟସ୍କ ଲୋକଙ୍କ ଯାଏ ମଧ୍ୟ ସେମାନେ ଖାଇଥାନ୍ତି ଓ ତା'ର ମଜା ନେଇ ଥାଆନ୍ତି ଏଇସବୁ ଗୁଡ଼ିକ ହେଲା ଆମ ଅଞ୍ଚଳରେ ଅଲଗା ଖାଇବା ଯେଉଁଟାକି ସମସ୍ତଙ୍କୁ ଭଲ ଲାଗେ ଓ ଭଲ ସ୍ୱାଦ ମଧ୍ୟ ହୋଇଥାଏ